ହ୍ୟାଲୋ ହଁ ହଁ ହଁ ହଁ ସବୁ ପ୍ରକାର ମିଠା ଅଛି ଛେନାପୋଡ଼ ଅଛି ଛେନା ଗଜା ଅଛି ରସଗୋଲା ଅଛି ଏମିତି ଅନେକ ଭେରାଇଟିର ସାମାନ ଅଛି କଣ ଦରକାର କି ହଁ ହଁ ହଁ ହଁ ହଁ ଦେଖନ୍ତୁ ଦେଖନ୍ତୁ ସେଇଟା ଖୁଚୁରା ନେଲେ ପାଞ୍ଚ ଟଙ୍କା ଦଶ ଟଙ୍କା କୋଡ଼ିଏ ଟଙ୍କା ପନ୍ଦର ଟଙ୍କା ଏମିତି ରେଟ ଅଛି ଆର ଆପଣ ଯଦି କିଲୋ ହିସାବରେ ନେବେ ଅଧିକା ନେବେ ସେଇଟା ଟିକେ କମ ରେଟ ଲାଗିବ ଆଉ ହଁ କିଲୋ ହିସାବରେ ନେଲେ ଦୁଇ ଶହ ଟଙ୍କା ଲାଗିବ ଦେଖନ୍ତୁ ପାଖ ଦୋକାନ ଅପେକ୍ଷା ଆମ ଦୋକାନର ମିଠା ଭଲ ସେଥିପାଇଁ ଦେଖନ୍ତୁ ବଲାଙ୍ଗୀର ସୋନପୁର ସମ୍ବଲପୁର ବୁର୍ଲା ରାଉରକେଲା ସବୁଠାରୁ ଆସି ଆମର ସାମାନ ନେଇକି ନଉଛନ୍ତି ଭଲ ସାମାନ ଅଛି ଭଲ ପଇସା ନେବୁ ଭଲ ଜିନିଷ ଦେବୁ ହୁଁ କଣ କହିଲେ ରସଗୋଲା ଦୁଇ ଶହ

ଗୋଲପଜାମୁନ ହେ ଦଶ କୋଡ଼ିଏ କମ୍ ହେବ ଆଉ

ହଁ ନାହିଁ ଗୋଲାପଜାମୁନ ତ ଶହେ ଅଶି ଅଛି ଆଉ ରସଗୋଲା ଅଛି ଦୁଇ ଶହ ନାହିଁ ନାହିଁ ସେମିତି ସାଇଜ ଛୋଟ ସାଇଜ ନାହିଁ ବଡ଼ ସାଇଜ ନାହିଁ ସେ ସବୁ ଏକା ସାଇଜ ହେବ ଭଲ ଜିନିଷ ହେଲେ ଅଧିକା ରେଟ ପଡ଼ିବ ନା ଆଉ ହଁ ଦେଖନ୍ତୁ ଆପଣ ଭଲ ଜିନିଷ ନେବେ ଭଲ ଦୁଇ ପଇସା ଦେବେ ଆଉ କମ ପଇସା ଦେବେ ଖରାପ ଜିନିଷ ନେବେ ସେ ସେଥିଲାଗି ଖରାପ ଜିନିଷ ଆମେ ରଖୁ ହିଁ ନାହିଁ

ଠିକ ଅଛି କଣ ମିଠେଇ ନେବେ ନା ଆଉ କ'ଣ ହ୍ୟାଲୋ ହଁ ରସଗୋଲା ଦୁଇ ଶହ ହେବ

ଗୋଲାପଜାମୁନ ଶହେ ଅଶି ହେଉ ଠିକ ଅଛି କେବେ ନେବେ ଅର୍ଡ଼ର ଦିଅନ୍ତୁ ହେଉ ଠିକ ଅଛି ଦେଇଦେବା

ହଁ ଅର୍ଡ଼ର ପାଇଁ ଆଡ଼ଭାନ୍ସ କରିଦିଅନ୍ତୁ ହଁ ହଁ ଠିକ ଅଛି ଠିକ ଅଛି

ଠିକ ଅଛି ଅଲଗା ଭେରାଇଟି ବି ଅଛି ଆପଣ ଦେଖିବେ ହ୍ୟାଲୋ ନା ନା ଛେନାପୋଡ଼ ମିଳୁନି ଆମ ନିଜ ତିଆରି ହୁଁ ହୁଁ ହେଉ ଠିକ ଅଛି ଆପଣ ଆସନ୍ତୁ ମୁଁ ରଖୁଛି ହେଉ ହେଉ